ଦୁଇ ପାଞ୍ଚ ଦୁଇ ହଜାର ଦଶ ଆଠ ନଅ ଦୁଇ ହଜାର ବାର ତେର ସାତ ଦୁଇ ହଜାର ପନ୍ଦର ଅଠର ଦୁଇ ଦୁଇ ହଜାର ବାଇଶ ସତେଇଶ ସାତ ଦୁଇ ହଜାର ତେଇଶ